ମାଛ ଧରିବା ପାଇଁ

ଲାଠି ଜାଲ ଅନ୍ଧୁଲି ଅନ୍ଧୁଲି ବ୍ୟବହାର କରୁ ଆଗରୁ ଲୋକମାନେ ଏଇସବୁ ବ୍ୟବହାର କରୁଥିଲେ ଏବେ ଯୋଉମାନେ ଅଧିକ ମାଛ ଚାଷ କରୁଛନ୍ତି ସେମାନେ ଟଲର୍ ଡଙ୍ଗା ସାହାଯ୍ୟରେ ବହୁତ ମାଛ ଧରୁଛନ୍ତି ଆମ ପାଖରେ ସେଇସବୁ ଜିନିଷ ନାହିଁ ଆମେ ସେଇ ଅନ୍ଧୁଲି ବା ଜାଲ

ଲାଠି ଏଇ ସବୁ ସାହାଯ୍ୟରେ ଆମେ ମାଛ ଧରୁ ତାକୁ ଆମେମାନେ ଅଳ୍ପ ବହୁତ ଅଳ୍ପ ମାଛ ଧରୁ ସେଇ ଡଙ୍ଗାରେ ମାଛ ଧରୁ ବେଳେ ବେଳେ ଡଙ୍ଗାରେ ମାଛ ଧରୁ ବହୁତ କମ୍ ମାଛ ପଡ଼ନ୍ତି ସେମାନେ ଯେଉଁମାନେ ଅଧିକ ମାଛ ଧରନ୍ତି ସେମାନେ ଟ୍ରଲର୍ରେ ଟ୍ରଲର୍ ଆଉ ଡଙ୍ଗାରେ ସମୁଦ୍ରରେ ମାଛ ଧରନ୍ତି